ଆମ ଗାଁରେ ଲୋକମାନେ କିଏ ଦୋକାନ ଦେଇକି ପଇସା ରୋଜଗାର କରୁଛି ତ ଆଉ କିଏ ସବାଇ ଘାସ ସବାଇ ଘାସ ବିକିକି ପଇସା ରୋଜଗାର କରୁଛି ଆଉ କିଏ ବଣରୁ ପତ୍ର ଆଣିକି ମଧ୍ୟ ବିକିକି ଘର ଚଳାଉଛନ୍ତି ଆଉ କିଏ ପାନ ଦୋକାନ କରିଛି ଆଉ କିଏ ଲୁଗା ଦୋକାନ ଆଉ ଆଉ କିଏ ଭୁସି ଭୁସି ଦୋକାନ କରିଛି ଆଉ ଏମତି କରିକି ଲୋକମାନେ ପଇସା ପରିବାର ପୋଷୁଛନ୍ତି ଆଉ ପଇସା ରୋଜଗାର କରୁଛନ୍ତି ଆଉ ସେମତି ଦେଖି ଯିଏ ଚାକିରୀ କରୁଛି ସିଏ ତାଙ୍କର ଚାକିରୀ କରିକି ଚଳୁଚନ୍ତି ଆଉ ଯିଏ ଯେଉଁମାନେ ସବୁ ଚାକିରୀ ମାନେ କରିନାହାନ୍ତି ସେମାନେ ତ କିଏ ଦୋକାନ କିଏ ସବାଇ ଘାସ ଆଉ କିଏ ପତ୍ର ଏମତି କରିକି ସବୁ ଚଳୁଛନ୍ତି ଆଉ ଆମର ଆମର ଏଠି ମାନେ ବେଶୀ ଇଏ ହେଉଛୁ ସବାଇ ଘାସଟା ସେଥିରେ ଲୋକମାନେ ଘରେ ରହିକି ମାନେ ପଇସା ବହୁ ସବାଇ ଘାସ ବଟିକି ଅନ୍ୟ ପଇସା ରୋଜଗାର କରୁଛନ୍ତି ଆଉ

ସେମତି ସବାଇ ଘାସ ଇଏ କରିକି ଆମେମାନେ ସବୁ ଚଳୁଛୁ